ଆଜ୍ଞା ମାନେ ତୁମେ କ'ଣ କ'ଣ କେଉଁ ବିଷୟରେ ଜାଣିବାକୁ ଚାହୁଁଛ କି ମାନେ କେତେଟା ପେସେଣ୍ଟ୍ ଆଣିବ କ'ଣ ସେଇ ବିଷୟରେ ଜାଣିବାକୁ ଚାହୁଁଛ ତ ହଉ ଦେଖ ଧରିନିଅ ତମେ ଜଣେ ପେସେଣ୍ଟ୍କୁ ଆଣିଲ ତ ତାର ସବୁ ଡକୁମେଣ୍ଟ୍ ଯାକ ଆଣିବ ତାକୁ ଆଡମିଟ୍ କଲା ପରେ ତାର ଇନ୍ସୁରାନ୍ସ୍ ପାଇଁ ମେଡ଼ିକାଲ୍ରେ କ'ଣ ସୁବିଧା ଅଛି ତାହା ତ ମୁଁ ଭଲରେ ଏତେ କହିପାରିବିନି ତ ଇନ୍ସୁରାନ୍ସ୍ରେ କ'ଣ କଥା ହେବାର କ'ଣ ମୁଁ ସାର୍ଙ୍କ ସହିତ କଥା ହେଇକି ତୁମକୁ ଜଣାଇବି ଆଉ କ'ଣ ବୁଝିବାର ଥିଲା କି ହଁ ହଁ ହଁ ଦେଖନ୍ତୁ ଦେଖ ଏବେ ଜଣେ ପେସେଣ୍ଟ୍ର ଦେହ ବହୁତ ଅସୁସ୍ଥ ଅଛି ମାନେ ତାକୁ ମାଗଣାରେ ଦିଆହଉଛି ନା ଇଞ୍ଜେକ୍ସନ୍ ତାପରେ ସାଲାଇନ୍ ମେଡିସିନ୍ ବଗେରା ବଗେରା ସବୁ ଦିଆହୁଏ ତ ତାହାଦ୍ଵାରା ସିଏ ଯଦି ସୁସ୍ଥ ହେଲା ତ ଭଲକଥା ନହେଲେ ଆଉ ଅଲଗା ମେଡ଼ିକାଲ୍ରେ ମଧ୍ୟ ଟ୍ରାନ୍ସପୋର୍ କରାଯିବ ଆଉ କ'ଣ ନା ନା ଗଭରମେଣ୍ଟ୍ ମେଡିକାଲ୍ରେ ତ ଏମିତି ପଇସା ନିଅନ୍ତି ନାହିଁ ଜଏନିଙ୍ଗ୍ ପାଇଁ କିଛି ଫିସ୍ ଦରକାର ନାହିଁ ଆଉ ଯଦି ମେଡିସିନ୍ କ'ଣ ବାହାରୁ ମଗାଇବାକୁ ପଡ଼ିବ ତାହେଲେ ସେଇଟା ତମେ ବାହାରୁ ନିଜେ କିଣିକି ଆଣିବ ହଁ ଆଉ କ'ଣ ବୁଝିବାର ଅଛି କି ହଁ ଡକ୍ଟର୍ ତ ପ୍ରାୟ ଅଛନ୍ତି ପାଞ୍ଚ ଛଅ ଜଣ ହଁ ହଁ ସେଇଟା ବି ସୁବିଧା ଅଛି ତାର ବି ଫେସିଲିଟି ଭଲ ଅଛି ପେସେଣ୍ଟ୍ ଯାକ ହଁ ପେସେଣ୍ଟ୍ଯାକଙ୍କୁ ତାଙ୍କ ପାଇଁ ତାଙ୍କୁ ସୁସ୍ଥ ରହିବା ପାଇଁ ବୋଲି ହଁ ଖାଦ୍ୟ ମାଗଣାରେ ବି ଦିଆହେଉଛି ହଁ ବୁଝିଲେ ତାହେଲେ ଆଉ କ'ଣ ବୁଝିବାର ଅଛି କି ଓହୋ ହଉ ଠିକ ଅଛି ତାହେଲେ ରଖୁଛି